ହାଇକିଂ ଟ୍ରେକିଂ ଏବଂ ଲମ୍ବା ପଦଯାତ୍ରା ପାଇ ଆମ ଆମେ ଜଙ୍ଗଲ କିମ୍ବା ଖୋଲା ଜାଗାରେ ଯିବା ଉଚିତ ଜଙ୍ଗଲରେ କାରଣ ଜଙ୍ଗଲରେ ବହୁତ ଶାନ୍ତି ଥାଏ ଏବଂ ସେଠି ହାଇକିଂ କିମ୍ବା ଟ୍ରେକିଂ ପାଇଁ ବହୁତ ବଢ଼ିଆ ରାସ୍ତା ଏବଂ ଜାଗା ଥାଏ ଲମ୍ବା ପଦ ଯାତ୍ରା ପାଇଁ ଆମେମାନଙ୍କୁ ଖୋଲା ଜାଗାରେ କି ଖୋଲା ରାସ୍ତାରେ ଯିବା ଉଚିତ ସେଠି ବହୁତ ଶାନ୍ତି ଥାଏ ଏବଂ ବହୁତ ବଢ଼ିଆ ଲାଗେ ଲମ୍ବା ପଦଯାତ୍ରା ପାଇଁ ପାହାଡ଼ ତୋଷା ର ପାତ ପର୍ବତ ଘଞ୍ଚ ଜଙ୍ଗଲ ପାହାଡ଼ରେ ସୂର୍ଯ୍ୟାପ୍ତ ବି ସୂର୍ଯ୍ୟାପ୍ତ ଦେଖିବାକୁ ବହୁତ ବଢ଼ିଆ ଏବଂ ସୁନ୍ଦର ଲାଗେ ସନ୍ଧ୍ୟାବେଲେ ସୂର୍ଯ୍ୟାପ୍ତ ହେ ହେଇଯିବା ବେଲେ ସେଠିର ଦୃଶ୍ୟ ବହୁତ ଅଲଗା ଥାଏ ଏବଂ ସେ ଦୃଶ୍ୟ ଦେଖିବାକୁ ବହୁତ ବଢ଼ିଆ ଏବଂ ସୁନ୍ଦର ଲାଗେ ସେ ଦୃଶ୍ୟ ଦେଖିବାକୁ ମନରେ ଗୋଟେ ଅଲଗା ଶାନ୍ତି ଲାଗେ